ଦଶ ଦିନ ତଳେ ମୁଁ ଗୋଟେ ପାଣି ବୋତଲ ଆଣିଥିଲି ସେ ପାଣି ବୋଟଲଟି ଦେଖିବାକୁ ବହୁତ ଭଲ ଲାଗିଲା ମୋତେ ଏବଂ ତା ରଙ୍ଗ ମଧ୍ୟ ବହୁତ ଭଲ ଥିଲା ସେ ପାଣି ବୋଟଲଟା ବହୁତ କମ୍ ଟଙ୍କା ଥିଲା ସେଥିଯୋଗୁଁ ମୋତେ ଭଲ ଲାଗିଲା ଏବଂ ସେଇଟା ଗୋଟେ ଭଲ କମ୍ପାନୀର ମଧ୍ୟ ଥିଲା ସେଇଟା ଧରିବାକୁ ଯେତିକି ମାନେ ଶକ୍ତ ଲାଗୁଥିଲା